ହଁ କୁହନ୍ତୁ ହଁ କୁହନ୍ତୁ କ'ଣ ନେବେ କୁହନ୍ତୁ

ମୋର ତ ଏଠି ପଡ଼ୁଛି ଛଅଶହ ଟଙ୍କା ଆପଣ ଯଦି

ଆପଣ ଯଦି ଇଏ କରିବେ ବୋଇଲେ ମୁଁ କୁଆଡ଼ୁୁ କାଟିବି

ହଁ ସେମିତି ହେଲେ ମୁଁ ଆପଣଙ୍କୁ କାଟିପାରିବି କେତେ ଟଙ୍କା ଆଉ ଚିହ୍ନା ପରିଚୟ ନହେଇକି ମୁଁ ଆପଣଙ୍କୁ କାଟି ପାରିବି କାଟି ପାରିବିନି ନା

ଏଇଟା କେଉଁ ଜାଗାକୁ ପଠା ହେବ ଟିକେ କହିଲେ କେଉଁ ଜାଗାକୁ ପଠା ହେବ ଫୁଲବାଣୀ ଫୁଲବାଣୀ କେଉଁ ଜାଗାକୁ ଟିକେ କହିଲେ ମୁଁ ସେଇ ଅନୁସାରେ ପିଲାଙ୍କୁ ପଠେଇବି ଫୁଲବାଣୀ ଥାନା ପାଖରେ ଘର ଫୁଲବାଣୀ ଥାନା ଥାନା ପାଖରେ ଘର ଅଛି ଆପଣଙ୍କର

ହଁ

ହଁ ଯଦି ନେବେ କହିଲେ ମୁଁ ସେ ଅନୁସାରେ ରେଟଟା କାଟିକି ଆପଣଙ୍କୁ ଦେଇପାରିବି କିନ୍ତୁ ପିଲାଙ୍କ ତେଲ ଖର୍ଚ୍ଚଟା ଦିଅନ୍ତୁ ନାଇଁ ଯଦି ଆପଣ ନେବେ କହିଲେ ଯଦି କିଛି ମଟନଟା ଯଦି ନେଉଛନ୍ତି ତାହେଲେ ଆମେ ଏତେ ରେଟକୁ ନେଇକି ଆମେ ପିଲାଙ୍କୁ ତେଲ ଖର୍ଚ୍ଚ ନେଇକି ଆମେ ଆପଣଙ୍କୁ କହିବୁ

ନା ଅଧିକ ଟଙ୍କା କହିଲେ ଶୁଣନ୍ତୁ ପିଲା ଯାଇକି ଦେବେ ନା ସେଠି ଆପଣ ସେଇଟା ପାଇଁ ରେଟ୍ଟା ଅଧିକ ଘରକୁ ଯାଇକି ଦେବେ ନା ସେଇଟା ପାଇଁ ମାନେ ରେଟ୍ଟା ଅଧିକ ନହେଲେ ଆଉ କିଛି ନାହିଁ ନାଇଁ ନାଇଁ କହିବାକୁ ଗଲେ ଆପଣ ଦେଖନ୍ତୁ ପିଲାଙ୍କ ଏବେ ଯିବେ ପିଲା ତେଲ ଖର୍ଚ୍ଚ ବି ଅଛି

ନାଇଁ ଆଉ ତ କାଟି ହେବନି କାହିଁକି ପିଲାଙ୍କ ତେଲ ଖର୍ଚ୍ଚ ବି ଦେବାକୁ ପଡ଼ୁଛି ସେଇଟା ପାଇଁ ଆଉ କାଟି ହେବନି